କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳବାୟୁ ବହୁତ ଭଲ ବର୍ଷା ଋତୁରେ ବର୍ଷା ହୋଇଥାଏ ଖରାଦିନେ ବି ଭଲ ଭାବରେ ଖରା ହୋଇଥାଏ ଶୀତଋତୁରେ ଠିକ୍ ଭାବେ ଶୀତ ହୋଇଥାଏ ଯାହାଦ୍ୱାରା ଆମ ଜିଲ୍ଲାରେ ପାଣିପାଗ ମଧ୍ୟ ବହୁତ ଭଲ ହୋଇଥାଏ